ପାଞ୍ଚ ହଜାର ନଅଶହ ଛୟାନବେ ତିନି ହଜାର ଚାରିଶହ ଚଉବନ ଦୁଇ ହଜାର ନଅଶହ ଏକାନବେ ତିନି ହଜାର ଚାରିଶହ ପଇଁଚାଳିଶ ଏକ ହଜାର ଏକ ଶହ ପଚିଶ